ହ୍ୟାଲୋ ହଁ କିଏ କହୁଥିଲେ ହଁ ହଁ ସାରଳା ଲୁଗା ଦୋକାନ ଭଦ୍ରକରୁ କହୁଛି ହଁ ହଁ ହଁ

ଆଚ୍ଛା ଆପଣ ଆଗେ କେଉଁଠୁ କହୁଛନ୍ତି କହିଲେ ମୋର ଆଗରୁ ଆସିଥିଲେ ଆମ ଦୋକାନକୁ ଆଚ୍ଛା ଆମଓ ଦୋକାନରୁ ଆଗରୁ ଆସିଥିଲେ ତା'ହେଲେ ଆପଣ କ'ଣ କହୁଛନ୍ତି ଧୋତି ନେବେ ଆଉ କ'ଣ ଶାଢ଼ୀ ନେବେ ଆଚ୍ଛା ନା ନା ମୋତେ ଖାଲି କୁହନ୍ତୁ ଆପଣଙ୍କ ଯେଉଁ ଲୁଗା ନେବେ ସେଇଟା କେଉଁ ଦାମ୍ ଭିତରେ ନେବେ ଆପଣ

ନାହିଁ ଆପଣ ଜୋଡ଼ ନେବେନା ଖାଲି ଧୋତି ନେବେ ଦୂଇ ଦୁଇ ପ୍ରକାର ଅଛି ଗୋଟେ ଜୋଡ଼ ଅଛି ଆଉ ଗୋଟେ ଧୋତି ଅଛି ଜୋଡ଼ ମାନେ ତାସହିତ ଗୋଟେ ଛୋଟ ପ୍ରକାର ଗାମୁଛା ଗାମୁଛା ସହିତ ଆସେ ଆଉ ଖାଲି ଖଦି ମାନେ ଗାମୁଛା ଆସିବନି ଆପଣଙ୍କର କେଉଁଟା ଦରକାର ଏଇ ଯେଉଁ ଖାଲି ଧୋତିଟା ଦରକାର ତା ସହିତ ଜୋଡ଼ ଦରକାର ନାହିଁ ନୁହେଁ କି ଆଚ୍ଛା ଦେଖନ୍ତୁ ଆପଣ ଯଦି ଇଏ ଜୋଡ଼ ଖାଲି ଧୋତି ନେବେ ତା'ହେଲେ ଆପଣଙ୍କୁ ପର୍ ପିସ୍ ଶହେ ସତୁରି ଟଙ୍କା ଲେଖାଏଁ ପଡ଼ିବ ଆଉ ଯଦି ଆପଣ ଜୋଡ଼ ନିଅନ୍ତି ସେଥିରେ ପର୍ ପିସ୍ ଦୁଇ ଶହ ଚାଳିଶ ଟଙ୍କା ଲେଖାଏଁ ପଡ଼ିବ ମାନେ ଯେଉଁ ସୂତାରେ କିଛି ପଲିଷ୍ଟର୍ ନାହିଁ କି ଲାଇଲନ୍ ନାହିଁ ପୁରା ସୂତାରେ ଦେଖନ୍ତୁ ଯଦି ଆପଣ କହୁଛନ୍ତି କୋଡ଼ିଏ ପିସ୍ ନେବେ ତା'ହେଲେ ମୁଁ ଯେଉଁଟା ଶହେ ସତୁରି କହୁଛି ଶହେ ଷାଠିଏରେ ଦେଇପାରିବି ଆଉ ତା ତଳକୁ ଆଜ୍ଞା ଦେଇ ହେବନି କାରଣ ଦେଖନ୍ତୁ ଆଜ୍ଞା ଆଜ୍ଞା ଦେଖନ୍ତୁ ଆମର ମୁଁ ଆପଣଙ୍କୁ ଶହେ ଷାଠିଏ କହିଲିଣି ଆମର କିଣା ଆଜ୍ଞା ଶହେ ପଞ୍ଚାବନ ଟଙ୍କା ପଡ଼ୁଛି ଯଦି ପାଞ୍ଚ ଟଙ୍କାଟେ ଆମେ ନ ରଖିବୁ ଆମେ ଆଜ୍ଞା ଏଠି ବସିଛୁ ସକାଳୁ ଆମେ ପାଞ୍ଚ ଟଙ୍କାଟେ ରଖିବୁନୁ ଆଉ ତଳକୁ ଆଜ୍ଞା ଦେଇ ହେବନି ଆପଣ ଅଲଗା ଦୋକାନ ବୁଝନ୍ତୁ ଯଦି ଆପଣଙ୍କର ସେଠି ଦେଖେ ଯଦି ମୋ ଠାରୁ ଆପଣ ବୁଝିକି ଆସନ୍ତୁ ଯଦି ସେଠି ଗୋଟେ କମ୍ ଦେଇ ପାରୁଛନ୍ତି ମୁଁ ବି ଦେବି ଆପଣ ଟିକେ ବୁଝିଲେ ଆପଣ ମାର୍କେଟ୍ରେ ମାର୍କେଟରେ ବୁଝନ୍ତୁ ବୁଝିକି ମୋତେ କୁହନ୍ତୁ ଦେଖନ୍ତୁ ଦେଖନ୍ତୁ ନାହିଁ ମାର୍କେଟ୍ର ଦେଖନ୍ତୁ ଆପଣ ମାର୍କେଟ୍ ଯେତେ ବୁଲିଲେ ବି ଆମ ଦୋକାନ ଠାରୁ ଶସ୍ତାରେ କେଉଁଠି ମିଳିବ ନାହିଁ କାହିଁକି ମିଳିବନି ଆପଣ ବୁଝନ୍ତୁ ଥରେ ବୁଝିକି ମାର୍କେଟ୍ରେ ବୁଝିକି କୁହନ୍ତୁ ହଉ ଠିକ୍ ଅଛି ଧୋତିଟା ଆସନ୍ତୁ ଦେଖିବା ଧୋତି ଆସିଲେ ନହେଲେ ଆଉ କିଛି କମ୍ କାମ୍ କରିକି ଦେବା ଆଉ ଆପଣଙ୍କର କେତେ ପିସ୍ କହୁଥିଲେ ଦଶ ରୁ ବାର ପିସ୍ ଦରକାର ଦେଖନ୍ତୁ ଆମ ପାଖରେ ଶାଢ଼ୀର ବହୁତ ସାରା ଆଇଟମ୍ ଅଛି ସମ୍ବଲପୁରୀ ନେଇ ପାରନ୍ତି ବନାରସୀ ବି ଅଛି ଆପଣଙ୍କର ସମ୍ବଲପୁରୀ ଶାଢ଼ୀ ବି ସେଇ ବାର ଶହରୁ ପନ୍ଦର ଶହ ଭିତରେ ଆସୁଛି ବନାରସୀ ପାଟ ବି ଆମର ସେଇ ହଜାରରୁ ପନ୍ଦର ଶହ ଭିତରେ ଆସୁଛି ପୁରା ପିଓର ସୂତାରେ ତା ଦେହରେ ଆଉ କିଛି ମିଶାମିଶି ନାହିଁ ଏକଦମ୍ ଆସିଥିବେ ଆପଣ ଦେଖିଥିବେ ଆପଣଙ୍କର ଦେଖନ୍ତୁ ଯଦି ବନାରସୀ ଆପଣ ନିଅନ୍ତି ତା'ହେଲେ ତା' ହେଲେ ଆସନ୍ତୁ ଆପଣ ବନାରସୀ ଆଉ ସମ୍ବଲପୁରୀ ଟିକେ ଦେଖିଲେ ତାପରେ ଆମେ କଥା ହେବା ଆଉ କ'ଣ ଆସି ଯାଆନ୍ତୁ ହେଲା ହଉ ଠିକ୍ ଠିକ୍ ଧନ୍ୟବାଦ୍ ଧନ୍ୟବାଦ୍ ହଉ ଆସନ୍ତୁ ଆଜ୍ଞା ଆଜ୍ଞା